ଆମେ ଆମ ଘରେ ଉଇଲ ଆଲୁ କିମ୍ବା ମାଖନ ଏନ୍ତା ସବୁ ଜିନିଷ୍ ଲଗେଇଥାଉଁ ସେ ଯେନ୍ତା ମାଟିରେ ହୋଇଥାଏ ମାଟିର ଜିନିଷ ଯେମିତି କି ଅଙ୍ଗୁର ସେଓ ଡାଲିମ୍ବ ସେଇଟା ଯେମିତି ଭିତରୁ ଚେର ଆସିଥାଏ ତାକୁ ଆମେ ଉଲମ୍ବ ବୋଲି କହିଥାଉ ଓ ସେଉ ଜିନିଷ ଆମକୁ ବହୁତ ସାହାଯ୍ୟ କରିଥାଏ ବଡ଼ ହେଲେ ଆମକୁ ଖାଦ୍ୟ ଖାଇବାକୁ ବହୁତ ସାହାଯ୍ୟ ବି କରିଥାଏ ସେଇ ଜିନିଷକୁ ଆମେ ଉଲମ୍ବ ବୋଲି କହିଥାଉ ମାଟିର ଜିନିଷ ବହୁତ ଭଲ ଯେମିତି ଆଳୁ ଭିତରୁ ବାହାରିକି ଆମକୁ ବହୁତ ଖାଦ୍ୟ ଖାଇବାକୁ ଖାଦ୍ୟରେ ମିଶିକି ବହୁତ ସାହାଯ୍ୟ କରିଥାଏ ସେହି ଜିନିଷକୁ ଆମେ ମାଟିର ଜିନିଷ ବୋଲି କହିଥାଉ ଓ ସେଇ ଜିନିଷ ଆମକୁ ବହୁତ ସାହାଯ୍ୟ କରିଥାଏ ଯେମିତିକି ଉଇଲ ଉଇଲରେ ଯେମିତିକି ବହୁତ ହୋଇଥାଏ ଯେମିତି ଜିନିଷ ଅଙ୍ଗୁର ମାଖନ ଡାଲିମ୍ବ କଦଳୀ ଏମିତିକି ସବୁ ଜିନିଷ ସେସବୁ ଜିନିଷକୁ ବହୁତ ସାହାଯ୍ୟ ହୋଇଥାଏ ଓ ଯେମିତି ଆମେ କିଛି ନ ହେଲେ ବି ତାକୁ ବାଟିରେ ଯେମିତି ଯୋଗେଇକି ବହୁତ ସାହାଯ୍ୟ ଆମକୁ ରୋଗର କରିଥାଏ ମାଟିର ଜିନିଷ ଆମକୁ ବହୁତ ଭଲ ଭଲ ଜିନିଷ ବହୁତ ଔଷଧ ଦେଇଥାଏ ସେଇ ଜିନିଷକୁ ଆମେ ମାଟିର ଜିନିଷ ବୋଲି କହିଥାଉ ଓ ବହୁତ ଭଲ ଲାଗିଥାଏ ସେଇ ଜିନିଷ ମାନଙ୍କୁ ଆମ ବହୁତ ପ୍ରିୟ ଓ ତାକୁ ଆମେ ବହୁତ ସାହାଯ୍ୟରେ କରିଥାଉ ଓ ସେହି ଜିନିଷକୁ ଆମକୁ ବହୁତ ବହୁତ ଜିନିଷ ବୋଲି ଭଲ ଲାଗେ ସେଇ ଜିନିଷକୁ ମୁଁ ବହୁତ ଭଲ ପାଏ ସେଥିପାଇଁ ଆମେ ଘରେ ସେଇଟାକୁ ସେଇ ଜିନିଷମାନଙ୍କୁ ଚାଷ କରିଥାଉ ଓ ସେଇ ଜିନିଷ ଆମକୁ ବହୁତ ଭଲ ଲାଗିଥାଏ